କିଏ ନିଗମାନନ୍ଦ ବାବୁ କହୁଛନ୍ତି କହୁ ନାହାନ୍ତି କୋଉଠି ଜଳଧରପୁର ଗଭର୍ଣ୍ଣମେଣ୍ଟ୍ ସ୍କୁଲ ତ ହଁ କ'ଣ ମାନେ ଟାଙ୍କି ପାଖରୁ ଲିକ୍ ହେଉଛି ନା ମୋଟର ପାଖରୁ ଲିକ୍ ହେଉଛି ହଉ ସାର୍ ନିଶ୍ଚିନ୍ତ ଯିବି କିନ୍ତୁ ଏବେ ଟିକେ କାମରେ ବ୍ୟସ୍ତ ଅଛି ସ୍ୱାଇଁ ସାର୍ଙ୍କ ଘରେ ପାଇପ୍ କାମଟା ହେଉଛି କାଲି ଦାସ ସାର୍ଙ୍କ ହେବ ସେ ଲାଟିନ୍ ପାଇପର ଟିକେ କାମ ହେବ ମୁଁ ସମୟ ବାହାରକରି ଆପଣଙ୍କ ପାଖକୁ ନିଶ୍ଚିନ୍ତ ଯିବି ଆଉ ଆଉ ଆପଣ ନୂଆ ପାଇପ୍ ଏମ୍ସିଲ୍ ଅଠା ଯାହା ସବୁ ନଟଭୋଲ୍ଟ ଯାହା ସବୁ ଦରକାର ତାହା ରଖିଥିବେ ଆଉ କ'ଣ ଆପଣ ନିଶ୍ଚୟ ସାର୍ ନିଶ୍ଚୟ ସାର୍ ମୁଁ ଯିବି ଆଉ ମୋର କାମ ସରାଇ ଦେଇକି ସ୍ୱାଇଁ ସାର୍ଙ୍କର କାମ ଅଛି ଆଉ ଦାସ ସାର୍ଙ୍କ କାମ ଅଛି ମୁଁ ଏହି କାମ ସରାଇ ଆପଣଙ୍କ କତିକି ନିଶ୍ଚୟ ଯିବି ନିଶ୍ଚୟ ଦେଖା କରିବି ଆଉ ଭଲ ଭାବରେ କାର୍ଯ୍ୟ କରିବି ଆଉ ଆପଣ ଯାହାସବୁ କାର୍ଯ୍ୟ ଜିନିଷଗୁଡ଼ା ମୁଁ ଚିଠା କରି ଗୋଟେ ଲିଷ୍ଟ କରି ଦେଇଦେବି ଆପଣଙ୍କୁ ଆଉ ଆପଣ ତା'କୁ ଆଣି ରଖି ଦେଇଥିବେ ମୁଁ ଫାଙ୍କା ହେଲେ ଆପଣଙ୍କ ପାଖକୁ ନିଶ୍ଚୟ ଯିବି ଆପଣ ଜମା ଟେନସନ୍ ନିଅନ୍ତୁନି ଆଉ କାମ ଭଲ ଭାବରେ ହେବ କିଛି ବି ଟେନସନ୍ ନିଅନ୍ତୁନି ମୁଁ ବହୁତ ଜାଗା କାମ କରିଛି ମୁମ୍ବାଇ ଦିଲ୍ଲୀ ମାଡ଼୍ରାସ ବମ୍ବେ ବହୁତ ଜାଗାରେ କାମ କରିଛି ଆଉ ମୋର ବହୁତ ଜାଗାରେ ମଧ୍ୟ ନାଁ ବି ଅଛି ମୁଁ ଭଲ ଭାବରେ କରି ଦେବି ସ୍କୁଲ ପିଲାମାନେ ତ ନିଶ୍ଚୟ ସାର୍ ନିଶ୍ଚୟ ସାର୍ ମୁଁ ଭଲ ଜିନିଷ ଭଲ କମ୍ପାନୀର ଭଲ ପ୍ରଡକ୍ଟ ରଖିବି ଆଉ ଟିକେ କଷ୍ଟଲି ମଧ୍ୟ ହେଇ ପାରେ କିନ୍ତୁ ଭଲ ପ୍ରଡକ୍ଟ ଲଗାଇବି ଯାହା ବି ହଉ ମୁଁ ମଧ୍ୟ ଲେଖିବି ଆଜି ସେ ସ୍ୱାଇଁ ସାର୍ଙ୍କ କାମ କରୁଛି କାଲି ଦାସ ସାର୍ଙ୍କ କାମ ଅଛି ମୁଁ କରାଇ ଦେଇକି କାଲି ଚାରିଟା ବେଳ ସୁଧା କି ପହରଦିନ ସୁଧା ମୁଁ ଆପଣଙ୍କ ପାଖରେ ହାଜିର ହେବି ଏବଂ ଦେଖିବି ସେହି କାର୍ଯ୍ୟଟାକୁ ଆଉ ଭଲ ଭଲ ଭାବରେ କରିବି ଆଉ ତୁମେ ଜମା ଟେନସନ୍ ନିଅନି ଭଲ ଭାବରେ କରିବି ଆଉ ଆପଣ ମୋ ଉପରେ ଯଥେଷ୍ଟ ଭରଷା ରଖିଥାଅ ମୁଁ ଭଲଭାବରେ ଏହି କାର୍ଯ୍ୟଟାକୁ କରିବି ଆଉ କ'ଣ କହିବେ ସାର୍

ହଉ ଧନ୍ୟବାଦ ସାର୍ ରହିଲି